ମୋର ପ୍ରିୟ ଖେଳ ହେଉଛି ଫୁଟବଲ୍ ଫୁଟବଲ୍ ଖେଳିବା ପାଇଁ ଭଲ ପାଏ ଏବଂ ଆମ ଚତୁର୍ପାଶ୍ୱରେ ଆମ ଗ୍ରାମରେ ମଧ୍ୟ ଫୁଟବଲ୍ ମଧ୍ୟ ବେଶୀ ଖେଳନ୍ତି ଏବଂ ମୁଁ ମଧ୍ୟ ସାନବେଳଠୁ ମୋବାଇଲ୍ ଦେଖିବା ସମୟରୁ ମୁଁ ମୋବାଇଲ୍ରେ ଫୁଟବଲ୍ ଖେଳ ମଧ୍ୟ ଦେଖୁଥାଏ ରୋନାଲଡ଼ୋକୁ ଦେଖି ଦେଖୁ ଦେଖୁ ମଧ୍ୟ ମୋର ବହୁତ ଆଗ୍ରହ ପ୍ରକାଶ ପାଇଥାଏ ଯାହା ମୁଁ ଗୋଟିଏ ଆଗକୁ ବଡ଼ ଫୁଟବଲ୍ ଖେଳାଳି ହେବି କହି ଏବଂ ମୁଁ ମଧ୍ୟ ସ୍କୁଲ୍ ଏବଂ କଲେଜ୍ରେ ମଧ୍ୟ ବହୁତ ପୁରସ୍କାର ପାଇଛି ଖେଳ ଖେଳିବା ଦ୍ୱାରା ବଡ଼ିରୁ ଫିଟନେସ୍ ଏବଂ ରକ୍ତ ସଂଚାରକ ଶକ୍ତି ବଢ଼ିଥାଏ ଯାହା ମୁଁ ସକାଳେ ଏବଂ ସନ୍ଧ୍ୟାବେଳେ ଡେଲି ପ୍ରତିଦିନ ଦୌଡ଼େ ଏବଂ ଅଲଗା ରୋନାଲଡ଼ୋ ମୁଁ ବହୁତ ଛୋଟ ବେଳୁ ତାଙ୍କୁ ଦେଖୁ ଥାଏ ରୋନାଲଡ଼ୋ ବହୁତ ଲାଇଫ୍ରେ ଷ୍ଟ୍ରଗଲ୍ କରିଛନ୍ ଯାହାଫଳରେ ଆଜି ଗୋଟିଏ ସେମାନେ ନ୍ୟାସନାଲ୍ରେ ଖେଳାଳି ହିସାବରେ ଏବେ ଅଛନ୍ତି ରୋନାଲଡ଼ୋ ଏବଂ ମେସି ଏବଂ ନାଇମା ଏହା ମଧ୍ୟ ଏକ ବହୁତ ଭଲ ଖେଳାଳି ଭାବରେ ଏବେ ପରିଚିତ ଆମ ଗ୍ରାମରେ ମଧ୍ୟ ଆମ ପରିବାରରେ ମଧ୍ୟ ମୋ ଭାଇମାନେ ସମସ୍ତେ ଫୁଟବଲ୍ ଖେଳନ୍ତି ଏବଂ ମୋତେ ମଧ୍ୟ ବହୁତ ଭଲ ଲାଗେ ଫୁଟବଲ୍ ଖେଳିବା ପାଇଁ ଫୁଟବଲ୍ ଖେଳ ଯାହାଫଳରେ ଦେହ ପାଇଁ ଏହା ବହୁତ ସୁସ୍ଥ ହେଇଥାଏ ଏବଂ ଫୁଟବଲ୍ ଖେଳିବା ଦ୍ୱାରା ଆମ ବଡ଼ିରେ କୌଣସି ରୋଗ ମଧ୍ୟ ଶୀଘ୍ର ଆକ୍ରାନ୍ତ କରିପାରନ୍ତି ନାହିଁ ଆକୁ ମୁଁ ଗୋଟିଏ ଭଲ ଖେଳାଳି ହେବି ବୋଲି ଆଶା କରୁଛି ଏବଂ ରୁଣ ଏବଂ ଦିନକୁ